ହ୍ୟାଲୋ ବିଜୟ ଦୋକାନୀ ତୁମ ଡ୍ରେସ୍ ଦୋକାନ ପରା ଆଉ ମୁଁ ଆଗରୁ ଯେଉଁ ଡ୍ରେସ୍ ପତର୍ ନେଉଥିଲି ସେଠି ଏତେ ବାଗ ଡ୍ରେସ୍ ପଡ଼ୁନଥିଲା ଏବେ କିଛି କ'ଣ ଅନ୍ୟ ଜିନିଷ ଆସିଛି ସେଟା କ'ଣ କେତେ କ'ଣ ପ୍ରାଇସ୍ ପଡ଼ିବ ମୋର କୋଡ଼ିଏ ପଚିଶ ପିସ୍ ଦରକାର ସାର୍ଟ୍ ପଚିଶ ପିସ୍ କୋଡ଼ିଏ ଏ ପ୍ୟାଣ୍ଟ୍ ପଚିଶ କୋଡ଼ିଏ ତିରିଶ ପିସ୍ ଖଣ୍ଡେ ପ୍ୟାଣ୍ଟ୍ ଦରକାର ହାପ୍ ପ୍ୟାଣ୍ଟ୍ ଫୁଲ୍ ପ୍ୟାଣ୍ଟ୍ କ'ଣ କେମିତି କ'ଣ ଦାମ୍ ପଡ଼ିବ ନାଇଁ ତଥାପି କିଛି ନାଇଁ ତମ ତୁମେ ଯେଉଁ ଆଣିଥିବ ଯେଉଁ କମ୍ପାନୀରୁ କେଉଁ କମ୍ପାନୀ ଜିନିଷ ଅଛି କ'ଣ ସେ କମ୍ପାନୀ ଜିନିଷ ସେ ତ ତୁମେ ତ ଦାମ୍ ତ କହିପାରିବ ନା ନାଇଁ ଗୋଟେ ପିସ୍ ହିସାବ ପାଞ୍ଚ ଟଙ୍କା କି ପଚାଶ ଟଙ୍କା ନାଇଁ ନାଇଁ ଯେମିତି ମୁଁ କହିବା କଥା ଯେ ଗୋଟେ କମ୍ପାନୀର ରେଟ୍ଟା ପାଞ୍ଚ ଟଙ୍କା ସେଇଠି ତୁମେ ତ ଜାଣିଥିବ ପାଞ୍ଚ ଟଙ୍କାରେ ଆଣିଛ କି ଦଶ ଟଙ୍କାରେ ଆଣିଛ କମ୍ପାନୀ ରେଟ୍ଟା କହିପାରିବ ନା ନାଇଁ ଆମେ କମ୍ପାନୀରୁ ଏତିକି ରେଟ୍ରେ ଆଣିଛୁ ଏହି ଜିନିଷ ଏହି ଜିନିଷ କମ୍ପାନୀ ରେଟ୍ ଏତିକି ସେ ଜିନିଷର କମ୍ପାନୀ ରେଟ୍ ଏତିକି ସେଇଟା କହିପାରିବ ନା ସେ ରେଟ୍ଟା ତ କହିଲେ କିଛି ମୋର ଫୁଲ୍ ପ୍ୟାଣ୍ଟ୍ କୋଡ଼ିଏ ପିସ୍ ଦରକାର ଫୁଲ୍ ସାର୍ଟ୍ କୋଡ଼ିଏ ପିସ୍ ଦରକାର ହାପ୍ ପ୍ୟାଣ୍ଟ୍ ଦରକାର ଚାଳିଶ ପିସ୍ ଚାଳିଶ ପିସ୍ ଟି ସାର୍ଟ୍ ଦରକାର ବାନିଅନ୍ ଦରକାର ଡାଇମଣ୍ଡ୍ କମ୍ପାନୀ

ହଁ ହଁ ହାପ୍ ପ୍ୟାଣ୍ଟ୍ ହାପ୍ ପ୍ୟାଣ୍ଟ୍ଟା ହଁ ଆଉ ଟି ସାର୍ଟ୍

ହଁ ହଁ ନାଇଁ ସେମିତି କିଛି ପ୍ରଥମ ଥର ଯେଉଁ ଜିନିଷ ଯାଇଥିଲା ସେ ଜିନିଷ କିଛି ଖରାପ ପଡ଼ିଲା ବାଗ ପଡ଼ିଲାନି ହଁ କଷ୍ଟମର୍ ଫେରିକି ଯାଉଛନ୍ତି ମୋର ବି ଛୋଟ ଛୋଟ କାଟିଆ ଦୋକାନ ଯୋଗୁଁ ମୁଁ ତୁମଠୁ ଜିନିଷ ଆଣିକି ମୁଁ ବେପାର କରୁଛି ବେପାର କରୁଛି କଷ୍ଟମର୍ ନେଉନାହାନ୍ତି ନା ସେଥିପାଇଁ ଭଲ ଜିନିଷ ମୋର ଦରକାର ନାଇଁ ନେବି ବୋଲି ତ ଦାମ୍ ପୋଷେଇଲେ ତ ପୁଣି ନେବି ନା

ନାଇଁ ଜିନିଷ ଭଲ ଆସିଛି ତ

ହଁ ହଉ ମୁଁ କାଲି ହେବ ଯଦି ପହଞ୍ଚିବି ଆଉ ହଁ ମୁଁ କାଲି ହେବ ଯଦି ପହଞ୍ଚିବି ଦୋକାନରେ ଜିନିଷ ଦେଖିବି ତା'ପରେ ଦାମ୍ କରିବି ଆଉ

ହଉ ଠିକ୍ ଅଛି ମୁଁ କାଲି ତା'ହେଲେ ପହଞ୍ଚିବି ଆଉ ହଁ ହଁ ହଁ